ଓଡ଼ିଶା ସରକାରଙ୍କର ବହୁତ ଗୁଡ଼ାଏ ଯୋଜନା କହିଲେ ତ ପୁରା ମାନେ ଗୋଟାକ ସମୟ କେବଳ ଯୋଜନା ବିଷୟରେ ଗୋଟିଏ କହିବଲେ ଗୋଟେ ଘଣ୍ଟା ଲାଗିବ କିନ୍ତୁ ଏଥିରେ ମୁଖ୍ୟତଃ ଯୋଜନା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାଳିଆ ମୋ ବସ୍ ସେବା ଏବଂ ଏବଂ ଆମର ଯେଉଁ ଜନନୀ ସୁରକ୍ଷା ଯୋଜନା ତା' ସହିତ ଆପଣଙ୍କର କୃଷି ଉପରେ ଖରିଫ ଋଣ ଯୋଜନା ମିଶନ ଶକ୍ତି ମିଶନ ଶକ୍ତି ଗୋଟେ ହେଉଛି ନାରୀ ମାନଙ୍କର ଏଇଟା ସଶକ୍ତ କରିବା ପାଇଁ ମିଶନ ଶକ୍ତିରେ ଲକ୍ଷ ଲକ୍ଷ ମହିଳା ସେଥିରେ ଆତ୍ମନିଯୁକ୍ତି ତା' ସହିତ ମେଧାବୃତ୍ତି ଏବଂ ଶିକ୍ଷା ଉପରେ ସେହିଭଳି ମେଧାବୃତ୍ତି ବିଜୁ ଗାଡ଼ି ଚାଳନ ବୀମା ଯୋଜନା ଯେଉଁ ପ୍ରତ୍ୟେକ ବସ୍ ଡ୍ରାଇଭର୍ ମାନଙ୍କ ପାଇଁ ବିଶେଷ ଭାବେ ବୀମା ଯୋଜନା ଏବଂ ଋଣ ଉପରେ ମଧ୍ୟ ସରକାରଙ୍କର ଯଦି ଅଠରରୁ ଚଉବନ ମାସ ଭିତରେ ଋଣ ପାଇଁ ମଧ୍ୟ ଯୋଜନା ରହିଛି ଏଭଳି ସ୍ୱାଗତ ଯୋଗ୍ୟ ପଦକ୍ଷେପ